ଏବେ ଦଶଦିନ ତଳେ ମୁଁ ଯେଉଁ ଭିଭୋ ଆଇ ଫୋନଟି ଆଣିଥିଲି ସେହିଟା ବହୁତ ଭଲ ଲାଗୁଛି ଆଖିକୁ ଦେଖିବା ପାଇଁ ଭାରି ସୁନ୍ଦର ଭଲ ଲାଗୁଛି ଥରେ ଚାର୍ଜ ହେଲେ ଦୁଇଦିନ ଯାଉଛି ଫଟୋ ଗୁଡ଼ିକ ମଧ୍ୟ ବହୁତ ପରିଷ୍କାର ଆସୁଛି ନେଟ୍ ବହୁତ ସ୍ପିଡ଼ରେ ଚାଲୁଛି ତେଣୁ ମୋତେ ମୋବାଇଲ ଧରିବାକୁ ବହୁତ ଭଲ ଲାଗୁଛି ଲୋକମାନେ ମଧ୍ୟ ମୋବାଇଲଟା ଦେଖିକରି ବହୁତ ପସନ୍ଦ କରୁଛନ୍ତି ତେଣୁ ମୁଁ ଯୁଆଡ଼େ ଯାଏ ଏ ମୋବାଇଲ କାହାକୁ ଦିଏ ନାହିଁ ସାଙ୍ଗରେ ନେଇକି ଯାଏ